ଜୀବନରେ କ୍ରୀଡ଼ା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ହିଁ ସମ୍ପଦ ଆମେ ଯେମିତି କହିଥାଉ କ୍ରୀଡ଼ା ହିଁ ଆମର ସମ୍ପଦ କ୍ରୀଡ଼ା ଦ୍ୱାରା ଆମର ମାନସିକ ଏବଂ ଶାରୀରିକ କ୍ଲାନ୍ତି ଦୂର ହେଇଥାଏ ଭାରତ ବର୍ଷରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆହେଇଥାଏ ଭାରତର କ୍ରୀଡ଼ା ମଧ୍ୟରେ ବିଭିନ୍ନ ଅଛି ଯଥା ହକି ଫୁଟବଲ କ୍ରିକେଟ ଭଲି ବ୍ୟାଡ଼ମିଣ୍ଟନ ଟେନିସ କବାଡ଼ି ଇତ୍ୟାଦି ଭାରତରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବାପାଇଁ ବିଭିନ୍ନ ପ୍ରକାରର ରାଜ୍ୟ ହେଉ ଦେଶ ହେଉ ଜିଲ୍ଲା ହେଉ କି ପଞ୍ଚାୟତ ହେଉ ବା ଏବଂ ଏନଏସି ବି ହେଉ ସେଠାରେ ପ୍ରତି ଜାଗା ମାନଙ୍କରେ ଷ୍ଟାଡ଼ିୟମ ର ବ୍ୟବସ୍ତା କରାଯାଇଛି ୟା ସହିତ ବିଭିନ୍ନ ପ୍ରକାର କ୍ରୀଡ଼ା ଉପକରଣ ସରଞ୍ଜାମ ସେଠାରେ ଉପଲବ୍ଧ ଅଛି କ୍ରୀଡ଼ା ପାଇଁ ଭାରତ ସରକାର ପ୍ରୋତ୍ସାହିତ କରୁଛନ୍ତି ପିଲା କେମିତି ଖେଳି ଆଗକୁ ଦେଶର ନାଁ ରଖନ୍ତୁ ଇତ୍ୟାଦି